ହ୍ୟାଲୋ କ'ଣ ଅସୁବିଧା ହେଉଛି ମେଡ଼ିସିନ୍ ମେଡ଼ିସିନ୍ ଖାଉଛନ୍ତି କି ନାହିଁ ପାଣି ଫାଣି ହେଉଛନ୍ତି ବୋଧ ହୁଏ ପାଣି ପାଣି ପିଉ ପି ପିଉନାହାନ୍ତି କମ୍ ପିଉଛନ୍ତି ଟିକିଏ ସପ ଟିକେ ପାଣି ଟିକ ଅଧିକା ସଫିସିଏଣ୍ଟ ପିଅନ୍ତୁ ଆଉ ସଖାଳୁ ଟିକେ ବାସି ପାଣି ପିଇବ ଟିକେ ଭଲ ରହିବ ଦେହ ଆଉ ମେଡ଼ିସିନ୍ ଖାଇଲେ ଧୀରେ ଧୀରେ ଭଲ ହେଇଯିବ ଆଉ ହଁ ଏଇଟା ପୁରୁଣା ଗ୍ୟାସ୍ଟ୍ରିକ୍ଟା ତ ସେଥିପାଇଁ ଟିକେ ଧୀରେ ଧୀରେ ରିକୋଭରି ହବ ଏବେ ମେଡ଼ିସିନ୍ ଯେଉଁଟା ମୁଁ ଦେଉଛି ଧୀରେ ଧୀରେ ରିକୋଭରି ହେଇଯିବ ଆଉ ଭଲ ହେଇଯିବ ଆଉ ଖାଇବା ପିଇବା ଟିକେ ଠିକ୍ଠାକ୍ କରନ୍ତୁ ଆଉ ଖଟାଫଟା ଏ ଯେଉଁ ବାସି ଖାଦ୍ୟ ଟିକେ ଖାଆନ୍ତୁନି ଆଉ ଆମୃତଭଣ୍ଡା ସନ୍ତୁଳା ରୁଟି ଏଗୁଡ଼ାକ ସବୁ ଖାଆନ୍ତୁ ଦେହ ଠିକ ରହିବ ଆପଣଙ୍କର ଆଉ କ'ଣ ହେଉଛି କ'ଣ ପାଣି ହଉଛନ୍ତି କି ବେଶୀ ଥଣ୍ଡା ଥଣ୍ଡା ରହୁଛି ବୋଧେ ଥଣ୍ଡା ରହୁଛି ଭିତରେ ସୋରିଷ ଦେଲେ ରସୁଣ ଟିକେ ଫୁଟେଇକି ଟିକେ ମାରନ୍ତୁ ଭଲ ହେଇଯିବ ସବୁବେଳେ ଟିକେ ମେଡ଼ିସିନ ଖାଇବାଟା ଟିକେ ଭଲ ନୁହଁ ନା ସବୁବେଳେ ଆ ଆଖି ଭଲ ଦେଖାଯାଉଛି ତ ଆଖିକୁ ଆଉ କିଛି ଅସୁବିଧା ନାହିଁ ତ ଖାଇବା ପିଇବା ଠିକ୍ଠାକ୍ କର ପାଣିଫାଣି ଟିକେ ସଫିସିଏଣ୍ଟ ପିଅ ଦେହ ଠିକ୍ ଠିକ୍ ରହିବ